ଜୀବନରେ କଳା ବହୁତ ଗୁରୁତ୍ୱପୂର୍ଣ୍ଣ ଥାଏ କାହିଁକି ନା ଏବଂ ଏବେ ଆମ ଜୀବନରେ ଗୋଟେ ଆମେ କେତେ ଜଣ ଥାଆନ୍ତି ହାଣ୍ଡିକାପ୍ଟ ପିଲାମାନେ ଯାହାକି ତାଙ୍କ ନିଜ ପାଟି ଖୋଲି କହିପାରନ୍ତି କି ନା କିଛି କରିପାରନ୍ତି ନାହିଁ ତାଙ୍କମାନେ କିମ୍ବା ଆର୍ଟ କି କୌଣସି ହେଲେ ଜିନିଷରେ କି ଡ୍ରଇଂ କରିକିନା ତାଙ୍କମାନେ ନିଜର କଥା ଆମକୁ ସେୟାର୍ କରନ୍ତି ଇଭେନ୍ ଏନିମଲ୍ସମାନେ ବି ସେମିତି ଥାଆନ୍ତି ଏବେ ଆ ସୋସିଆଲ୍ ମିଡ଼ିଆରେ ରିସେଣ୍ଟଲି ଗୋଟେ ଭିଡ଼ିଓ ଭାଇରାଲ୍ ହେଇଥିଲା ଯାହିଁରେକି ଗୋଟେ ଚିମ୍ପାଞ୍ଜି ଗୋଟେ ଡ୍ରଇଂ କରୁଥିଲା ସେମିତି ଏକା ସବୁ ଏନିମାଲସ୍ କି ହ୍ୟୁମାନ୍ସ ଯାକ ନିଜ ପାଠରେ ଏକ୍ସପ୍ଲେନ୍ କରିପାରନ୍ତି ନାହିଁ କିଛି ବି କଥାବାର୍ତ୍ତା ତାଙ୍କର ଆ ତାଙ୍କର ଇଚ୍ଛା କି ନ ଇଚ୍ଛା ଥିବାଟାକି ତାଙ୍କର ହାପିନେସ୍ କି ତାଙ୍କର କ'ଣ ହେଲେ ଫିଲିଙ୍ଗସ୍ ତାଙ୍କୁ ସେୟାର୍ କରିପାରନ୍ତି ନାହିଁ କିମ୍ବା ତାଙ୍କେ ଡ୍ରଇଂ କିମ୍ବା ଆର୍ଟ କ'ଣ ହେଲେ ନିଜେ କରିକିନା ଆମକୁ ଦେଲେ ଆମେ ବୁଝିପାରୁ ସେମିତି ହିଁ ଛୋଟ ଛୋଟ ପିଲାମାନଙ୍କୁ ଫାଷ୍ଟରୁ ଆମେ ଡ୍ରଇଂ କରିବାଟା ଶିଖାଇ ଥାଉ କାହିଁକିନା ତାଙ୍କେ ଆମକୁ ଦେଖିବେ ତାଙ୍କେ ମାନେ ଛୋଟ ଛୋଟ ପିଲାମାନେ ଗୋଟେ ମାଆ ବାପା ଡଲ୍ ହେଇଥିବ ଡେଇଁ କିନା ନିଜ ପ୍ୟାରେଣ୍ଟସ୍କୁ ଦିଅନ୍ତି ସେଇ ସବୁରେ ଜଣାପଡ଼େ ଯେ ତାଙ୍କର ଆମ ଟି କ'ଣ ଫିଲିଙ୍ଗସ୍ ଅଛି ତାଙ୍କୁମାନେ ଯଦି ଡରି ଯାଆନ୍ତି ବୋଇଲେ ଡରିକି ନା ସବୁ ସ୍କେଚ୍ ଯା କରନ୍ତି ଏବେ ତାଙ୍କେ ଖୁସିରେ ଅଛନ୍ତି ବଲେ ସବୁ ଗଛ ଲତା ପାଣି ରେନବୋ ଏସବୁ କରନ୍ତି ଏବ୍ ଏବେ ଆମର ହ୍ୟୁମାନସ୍ ବି ମଣିଷ ବି କେତେ ଅଛନ୍ତି ଯାହାକି ମାଟିରେ କି କାଈଁରେ ସବୁ କରନ୍ତି ସେ ଖେଳନା ଯାଉ ତାହିଁରେ ପିଲାମାନେ ଖେଳି ଖେଳିକିନା କେତେ କ'ଣ କରନ୍ତି ସେହା ବି ଗୋଟେ ପ୍ରକାର କଳହୀନ